ହଁ ସୁନିଲ୍ ଭାଇ ଆଜି କେନ୍ ଜାଗାକେ ତାର୍ ମାନେ ଭିଜିଟିଙ୍ଗ୍ ଯାଇଛ ଆମର୍ ପିକ୍ନିକ୍ ଲାଗି ଓହୋ ହୋହ ବେଲେ କେତେ ଲୋକ୍ ଯାଇଛ ହଁ ତ ସେନୁ ରହେବାର୍ ସୁବିଧା କେନ୍ତା ହଁ ତାର୍ମାନେ ଛୋଟ୍ ଘର୍ ବଡ଼୍ ଘର୍ କେନ୍ତା ଅଛେ ହଁ ତାର୍ମାନେ ଆମର୍ ସେନର୍ ସୁବିଧା କେନ୍ତା ଅଛେ ହଁ ତାର୍ ପରେ ଆମର୍ କହେବାର୍ ତାର୍ମାନେ ରହେବାର୍ ଲାଗି ତାର୍ମାନେ ଚାରିଜଣ ଛଅ ଜଣଙ୍କ ବିଷୟରେ ସୁବିଧା କେନ୍ତା ଆସେ ସେନର୍ ଜାଗା କେନ୍ତା ଆସେ ସେନର୍ ପଏସା ପତର୍ କେନ୍ତା ନଉଚନ୍ ହଁ ତା'ହେଲେ ସେନର୍ ପରିବେଶଟା କେନ୍ତା କା କାଣା ସୁବିଧା ସେ ଜାଗାରେ ସବୁ ସୁବିଧା ଅଛେ ହଁ ଠିକ୍ ଅଛେ ତାର୍ମାନେ ନୌକା ବିହାର ସୁବିଧା ଅଛେ କିନି ନୌକା ବିହାର ସୁବିଧା ଅଛେ ହଁ ଠିକ୍ ଅଛେ ତେଣୁ ତାର୍ମାନେ ଆମର୍ କିଛି ଦର୍ଶନୀୟ ଜିନିଷ୍ ଅଛେ ହଁ ପଶୁପକ୍ଷୀ ତାର୍ମାନେ ସେନୁ ତାର୍ମାନେ ତାର୍ମାନେ ଅଛେ ତାର୍ମାନେ ହଁ ଆର୍ କାଣା ଅଛେ ପାର୍କ୍ ଅଛେ ହଉ ଠିକ୍ ଅଛେ ପାର୍କ୍ ଅଛେ ତ ହଁ ପଶୁପକ୍ଷୀଙ୍କ ତାର୍ମାନେ ସେନୁ ତିଆରି କରାହେଇଛେ ତାର୍ ବନା ହେଇଛେ ହଁ ହଁ ହଁ ଠିକ୍ ଅଛେ ଠିକ୍ ଅଛେ ଆଉ କାଣା ଅଛେ ହଁ ସେନୁ ତାର୍ମାନେ ଆମର୍ ପ୍ଲାନ୍ ବି ଅଛି ଆମର୍ ଚାରାମାନେ ହଁ ହଁ ହଁ ଫରେଷ୍ଟ୍ ଏରିଆ ତ କେନ୍ କେନ୍ ଜାଗା ଯାଇଥିଲ କି ଗୋବିନ୍ଦ୍ପୁର୍ କେନ୍ ଜିଲ୍ଲାର ଆମର ବର୍ଗଡ଼୍ ଜିଲ୍ଲାର ହଁ ଆମର୍ ବର୍ଗଡ଼୍ ଡିଷ୍ଟ୍ରିକ୍ଟ କେତେ କିଲୋମିଟର୍ ହେବା ବର୍ଗଡ଼୍ ଡିଷ୍ଟ୍ରିକ୍ଟନୁ ସତୁର୍ କିଲୋମିଟର୍ ହଁ ଠିକ୍ ଅଛେ ଯେ ବାକି କେନ୍ତା ଲାଗୁଛେ ଜାଗାରେ ଭଲ୍ ଲାଗୁଚେ ତ ତାମାନେ ନୌକା ବିହାର ପିଆ ସବୁ ହଁ ସବୁ ଭଲ୍ ଅଛେ ହଁ ହଁ ହଁ ଠିକ୍ ଅଛେ ଆଉ କାଣା ଖବର୍ ସେନୁ ସେନୁ ମାଛ ଚାଷ କରୁଚନ୍ ମାଛ ମାରୁଚନ୍ ଓହୋ ହ ଭାଇମାନେ ମାଛ ମାରୁଛନ୍ତି ହଁ ହଁ ସେନ ମାଛ ମାରିକରି ତାର୍ମାନେ ଆମର୍ ସେନ ଜୀବିକା ଗ୍ରହଣ କରୁଛନ୍ତି ବେଲେ ଜାଗାଟା କେମିତିଆ ଆମର୍ ଜଙ୍ଗଲ୍ ଜାଗା ହଉ ଠିକ୍ ଅଛି ଆଉ ସେନର୍ ଭାଷାଟା କେମିତି ଆମର୍ ଗ୍ରାମାଞ୍ଚଳ ଭାଷା ହଉ ଠିକ୍ ଅଛି ଆଉ କ'ଣ କ'ଣ ସେନୁ ସୁବିଧା ଅଛି ଦେଖିଲେ ସେନୁ ଆମର୍ ସୁବିଧା ହେଲେ ଆମର୍ ଭାଇମାନେ ସେନୁ ଆଜି ବି ତାମାନେ ମାଟି ରାସ୍ତା ଅଛେ ହଁ ଦେଖିବାକୁ ମିଲୁଛି ତାମାନେ ବଣରେ ତାର୍ମାନେ ଫଲ ଫୁଲ ହଁ ଆଚ୍ଛା ତାମାନେ ଜଙ୍ଗଲ ମଧ୍ୟରେ ତାମାନେ ଦେବୀ ମନ୍ଦିର୍ ଅଛି ହଁ ସେ ମନ୍ଦିର୍ ଗ୍ରାମ ଦେବୀର ନାଁ କାଣା ଗର୍ଜନ୍ ପାର୍ ହଉ ଠିକ୍ ଅଛି ଆଉ କାଣା ଭଲ୍ ଅଛି ଆଉ ସେନୁ ତାର୍ମାନେ ଲୋକଙ୍କ ପରିବେଶ୍ଟା କେନ୍ତା ଲୋକମାନେ ବହୁତ୍ ଭଲ ସାଧା ଶୃଙ୍ଖଳାରେ ଅଛନ୍ତି ଗ୍ରାମାଞ୍ଚଳ ପରିବେଶ ଏ କଥାବାର୍ତ୍ତା ବି ଭଲ୍ ବାକି ସବୁ ଭଲ୍ ଅଛେ ଆଉ ଆମ୍କୁ ସବୁ ବହୁତ୍ ସୁବିଧା ଦେଲେ ସୁବିଧା ଦେଲେ ତ ହଁ ଆଉ କାଣା କଲେ ହଁ ହଉ ଠିକ୍ ଅଛି ଆଉ ବାକି ସବୁ ଭଲ୍ ହେଲା ତ ହଉ ଠିକ୍ ଅଛି